ଆଗକାଳରେ କିଛି କ ସାଇକେଲ୍ର ସୁବିଧା ନଥିଲା ଆଗକାଳରେ ଯେଉଁ ସ୍କୁଲ୍ରେ ଆମେ ପଢ଼ୁଥିଲୁ ସେଇ ଟାଇମ୍ରେ ଆମେ ଚାଲିଚାଲି ସ୍କୁଲ୍କୁ ଯାଉ ଆଉ ସ୍କୁଲ୍ରେ ବହୁତ ଟିଚରଙ୍କର ଅଭାବ ମଧ୍ୟ ଥିଲା ଆମେ ଗୋଟେ ଗୋଟେ ସବଜେକ୍ଟର ପାଠ ମଧ୍ୟ କିଛି ବୁଝିପାରୁନଥିଲୁ ବହୁତ ପ୍ରୋବ୍ଲେମ୍ରେ ଦେଇ ଆମେ ଗତି କରିଛୁ କିନ୍ତୁ ଏ ଆଜିକା ଡେଟ୍ରେ ନବୀନ ସରକାରଙ୍କ ଦ୍ୱାରା ଫାଇବ୍ ଟି ସ୍କୁଲ୍ ଜରିଆରେ ପିଲାମାନେ ବହୁତ ଉପକୃତ ହେଉଛନ୍ତି ଏବଂ ତା' ଜରିଆରେ ପିଲାମାନେ ଆମେ ଯେଉଁ ଓ ଯେଉଁଟା ଫିଲ୍ କ ଯେଉଁଟା ଫିଲ୍ କରି ଆସଥିଲୁ ଏବେ କିନ୍ତୁ ପିଲାମାନେ ବହୁତ ଆଗକୁ ଗଲେଣି ସେମାନଙ୍କ ପାଇଁକି ମେଧାବୃତ୍ତି ମଧ୍ୟ ହେଉଛି ସେମାନଙ୍କ ପାଇଁକି କମ୍ପ୍ୟୁଟର ମାଗଣାରେ ପାଠ ମଧ୍ୟ ପଢ଼ି ପାରୁଛନ୍ତି ମାଗଣାରେ ସବୁ କିଛି ପାଇବିପାରୁଛନ୍ତି ଏବଂ କମ୍ପ୍ୟୁଟରର ଲାଭଦାୟକ ମଧ୍ୟ ସେ ପାଇପାରୁଛନ୍ତି କିନ୍ତୁ ଆମେ ଏକ୍ଚୁଲି ଛୋଟ ଥିଲୁ ସେଇ ଟାଇମ୍ରେ ଏ ଆର ଏତେ ସୁବିଧା ନଥିଲା ଏବେ ଯାହା ସୁବିଧା ଅଛି ଏବଂ ସାଇକଲ୍ ବି ପାଉଛନ୍ତି ସାଇକଲ୍ ଦ୍ୱାରା ଜରିଆରେ ସ୍କୁଲ୍କୁ ଯାଉଛନ୍ତି ନବୀନ ସ ନବୀନ ସରକାରଙ୍କର ଏଇ ଫାଇବ୍ ଟି ସ୍କୁଲ୍ ଜରିଆରେ ପିଲାମାନେ ବହୁତ ଉପକୃତ ହେଉଛନ୍ତି ବହୁତ ଡେଭଲପମେଣ୍ଟ ମଧ୍ୟ ହେଲେଣି ଆମ ପାଇଁ କିଛି ବି ନଥିଲା ତ ସେତେବେଳେ ଆମେ ବହୁତ ଅସୁବିଧାରେ ପାଠ ପଢ଼ିଛୁ ବହୁତ ଅସୁବିଧାରେ ଯିବାଆସିବା ମଧ୍ୟ କରିଥିଲୁ କିନ୍ତୁ ଏବେକା ପିଲାମାନେ ଆଜିକା ଡେଟ୍ରେ ଯେଉଁ ବିକଶିତ ସହର ହେଲାଣି ବହି ମାଗେଣା ଡ୍ରେସ୍ ମାଗେଣା ସାଇକେଲ ଦିଆହେଉଛି କମ୍ପ୍ୟୁଟର ମାଗଣା ଶିଖାହେଉଛି ମେଧାବୃତ୍ତି ମଧ୍ୟ ଦିଆହେଉଛି ପିଲାମାନେ ମୋବାଇଲ୍ ମଧ୍ୟ ପାଇଲେଣି ଇଣ୍ଟରନେଟ୍ ସାହାଯ୍ୟରେ ମଧ୍ୟ ବହୁତ କିଛି ପାଠ ପାଠପଢ଼ି ପାରୁଛନ୍ତି ବହୁତ କିଛି ଦେଶବିଦେଶର କଥା ଜାଣିପାରୁଛନ୍ତି ତ ମୋବାଇଲ୍ ମାଧ୍ୟମରେ କିଛି ଜିନିଷ କାହା ଅନ୍ୟ ଜରିଆକୁ ପଠେଇ ପାରୁଛନ୍ତି ଦେଶବିଦେଶର କଥା ଜାଣି ବି ପାରୁଛନ୍ତି ଅନଲାଇନ୍ରେ କ୍ଲାସ୍ ମଧ୍ୟ କରିପାରୁଛନ୍ତି ତ ବିକଶିତ ବିକଶିତ ଦୁନିଆ ଦୁନିଆରେ ବହୁତ କିଛି ଅ ଲାଭଦାୟକ ହେଇଛି ବହୁତ କିଛି ଲାଭ ମଧ୍ୟ ପାଇଛନ୍ତି